ହଁ ମୋର ଭାଇଭଉଣୀ ଅଛନ୍ତି ଯେମିତି ପାଞ୍ଚ ଆଙ୍ଗୁଳି ସମାନ ନୁହେଁ ସେମିତି ଆମେ ଭାଇଭଉଣୀ ସମାନ ନୁହେଁ ମୁଁ ଦେଖିବାକୁ ଟିକିଏ ସଫା ମୋ' ବଡ଼ଭଉଣୀ ଦେଖିବାକୁ ଟିକିଏ ସାବନା ବର୍ଣ୍ଣର ମୋ' ଭାଇ ମଧ୍ୟ ଦେଖିବାକୁ ଟିକେ ସାବନା ବର୍ଣ୍ଣର ମୋ' ଭାଇ ମୋ'ଠୁ ଟିକିଏ ବଡ଼ ମୋ ଦିଦି ବି ମୋ'ଠୁ ଟିକିଏ ବଡ଼ ମୁଁ ଟିକିଏ ଛୋଟ ଅଛି ଏବଂ ମୋ' ଭାଇ ସବୁବେଳେ ଦୁଷ୍ଟହୁଏ କାହାର କଥା ମାନେନାହିଁ ଏବଂ ସିଏ ଆମମାନଙ୍କୁ ଜମା ବି ମାନେନାହିଁ ଆମେ ମିଶିକି ବିଦ୍ୟାଳୟକୁ ଯାଉ ସିଏ ମଧ୍ୟ ଆମ ସହିତ ବିଦ୍ୟାଳୟକୁ ଯାଏ ବିଦ୍ୟାଳୟରେ ଯିବା ପରେ ସିଏ ପାଠ ପଢ଼େନାହିଁ ସବୁବେଳେ ଦୁଷ୍ଟହୁଏ ଏବଂ ମୁଁ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରେ ମୁଁ ଆମ ଘରେ ସବୁବେଳେ ସମସ୍ତଙ୍କର କଥା ମାନ୍